ହ୍ୟାଲୋ ଆପଣ ଗୁଣ୍ଡିଚା ହୋଟେଲ୍ରୁ କହୁଛନ୍ତି ନା ମୁଁ ଡାୟାଟ୍ ରାୟଗଡା ବିଷ୍ଣୁ କଟକରୁ ସୁଜାତା ମଲ୍ଲିକ କହୁଥିଲି ମୁଁ ଖରାବେଳେ ଆପଣଙ୍କ ହୋଟେଲ୍ରୁ ଭାତ ମାଛ ତରକାରୀ ଆଉ ଗ୍ରେଭି ଅଣ୍ଡା ଅର୍ଡର୍ କରିବାକୁ ଚାହୁଁଛି ହେଲେ ତା ସାଙ୍ଗରେ କଣ ଆଉ ଅଛି ମାନେ କଣ ଆପଣ ଆଉ କଣ ଦେବେ ଖାଇବା ପାଇଁ କିଛି ପାମ୍ପଡ଼ ଚଟଣି ଏସବୁ କି ଆଚାର କିଛି ବ୍ୟାବସ୍ଥା ଅଛି କି ଯଦି ଅଛି ତାହେଲେ ଆପଣ ପଠେଇ ଦିଅନ୍ତୁ